ଗାଈ ଛେଳି ମେଣ୍ଢା ଇତ୍ୟାଦି କିଛି ପଶୁ ପାଳନ କରିବା ଦ୍ୱାରା ଯେଉଁ ତାଙ୍କଠୁ ଆମେ କ୍ଷୀର କ୍ଷୀର ଇତ୍ୟାଦି ଆମର କାମରେ ଲାଗୁଥୁବା ସାମଗ୍ରୀ ଗୁଡ଼ାକୁ ତାଙ୍କଠାରୁ ଆମେ ଆଦାୟ କରିଥାଉ ଏବଂ ସେ ଆଦାୟ କଲା ସାମଗ୍ରୀ ଯେପରିକି ଗୁରସ ଗୁରସ ଛେନା ଇତ୍ୟାଦି କିଛି ଯେପରି ଗୁରସକୁ ଆମେ ସୋସାଇଟିରେ ନେଇଥାଉ ଏଠି ଟେ ବିକ୍ରି କରିଥାଉ ବିକ୍ରି କରିଥାଉ ତା'ର ମୂଲ୍ୟ ଯେତେ ସେଟା ସେ ଲିଟର୍ ପ୍ରତି ସେଟା ଦେଇଥାଉ ଆମେ ସୋସାଇଟିରେ ଏବଂ ସେହିପରି ସମୁଦ୍ରରେ ଯେପରି ମାଛ ଚାଷ କରାଯାଏ କି ଆମ ଗାଁ ଗହଳି ପୋଖରୀ ଇତ୍ୟାଦିରେ ଯେଉଁ ମାଛ ଚାଷ କରାଯାଏ ସେଥିରୁ ଆମେ କିଛି ଟଙ୍କା ଆଦାୟ କରିଥାଉ ଏବଂ ଆମେ ଗାଁ ଗହଳିରେ ଲୋକଙ୍କ କିଛି ପଇସା ଦାନ ହୋଇଥାଏ ଏବଂ ସେଥିରୁ ତାଙ୍କ ବି ଫ୍ୟାମିଲି ଚଲେଇଥାନ୍ତି ଏବଂ ସାମଗ୍ରୀଗୁଡ଼ାକ ଯେଉଁ ବାହାରକୁ ନେଇଯାଇଥାଉଁ ସେଥିରୁ ସେ ସେହି ପଇସାରୁ ସେହି ତାକୁ ଚାରା ଖିଲାଇ ଚାରା ଖୁଆଉଥାଉ ଆଉ ଏବଂ ଯେଉଁ ସୁସାଇଟିରେ ସେଇ ଦୁଧଗୁଡ଼ାକୁ ଦେଇଥାଉ ସେଟା ଆମ ବହୁତ ସାମଗ୍ରୀରେ କାମ ଦେଇଥାଏ ଯେପରିକି ମିଠା ପିଠା ଛେନା ପୋଡ଼ ତାପରେ ଆମ ଗଲା କିଛି କସ୍ମେଟିକ୍ ସାମାନ୍ରେ ଲାଗିଥାଏ ସେଟା ତ ଏତିକି ସବୁ ସାମଗ୍ରୀ ଲାଗିଥାଏ ଏବଂ ସେଇ ସାମଗ୍ରୀଗୁଡ଼ାକ ଆମେ କିଛି ଆଦାନ ପ୍ରଦାନ କରିବା ପାଇଁ ଗାଁରେ ଗୋଟେ ଗୋଟେ କାମରେ ସମସ୍ତେ ମିଟିଙ୍ଗ୍ କରିଥାଆନ୍ତି ଏମିତି କରିବା ଗାଈ ଗାଈ କ୍ଷୀର